ଓଡ଼ିଆଭାଷା ଓଡ଼ିଆଭାଷା ପ୍ରତି ଆଗେ ଲୋକମାନେ ଏତେ ଧ୍ୟାନ ଦଉନଥିଲେ ସ୍କୁଲ କଲେଜ ଅଫିସିଆଲି ସବୁଠାରେ ଇଂଲିଶ ହିଁ ଚାଲୁଥିଲା ବର୍ତ୍ତମାନେ ଏହିକ୍ଷଣି ସ୍କୁଲ କଲେଜ ସବୁ ଜାଗାରେ ମଧ୍ୟ ଓଡ଼ିଆଭାଷା ପ୍ରଚଳିତ କରାଯାଉଅଛି କିନ୍ତୁ ଓଡ଼ିଶା ଓଡ଼ିଶାରେ ଓଡ଼ିଆଭାଷା ଆମର ମାତୃଭାଷା ଓଡ଼ିଆଭାଷାଟି ଆମ ପାଇଁ ଜରୁରୀ କିନ୍ତୁ ଓଡ଼ିଆଭାଷାଟା ସବୁଠୁ ଭଲ କିନ୍ତୁ ଏବେ ଓଡ଼ିଆଭାଷାରେ ସବୁଆଡ଼େ ପ୍ରବଚନ ଚାଲୁଛି ଗ୍ରନ୍ଥ ବି ଚାଲୁଛି ସବୁଆଡ଼େ ସବୁ ପ୍ରକାରର ଓଡ଼ିଆ ଭାଷା ହିଁ ସବୁଠୁ ଆଗରେ ଅଛି କିନ୍ତୁ ଓଡ଼ିଆଭାଷା ଆମ ପାଇଁ ଭଲ ଓଡ଼ିଆଭାଷା ଆମର ମାତୃଭାଷା ଓଡ଼ିଆଭାଷାକୁ ଆମେ କେବେ ଭୁଲି ପାରିବୁନି କି ଭୁଲି ହବ ନାହିଁ କିନ୍ତୁ ଆମ ପାଇଁ ଓଡ଼ିଆଭାଷାଟା ଠିକ୍ କିନ୍ତୁ ଏବେ ବର୍ତ୍ତମାନେ ସବୁ ଜାଗାରେ ସ୍କୁଲ୍ କଲେଜ୍ ଅଫିସ୍ ସବୁ ଜାଗାରେ ଓଡ଼ିଆଭାଷା ପରିଚାଳିତ କରାଯାଉଅଛି